ହ୍ୟାଲୋ ସାର୍ ଆମେ ଗାଈ ଦାମୁର୍କେ ଛେଲି ମେଣ୍ଢାକେ ଖୁରା ପାଚ୍ସି ଗୁଡ଼େ ଯେ ତାହାକେ ଧୁଇକରି ଗରମ୍ ପାଣିରେ ସଫା ସୁୁତୁରା କରି କରି ମଲମ୍ ଲଗେଇ କରି ବେଣ୍ଡିଜ୍ ବାନ୍ଧ୍ସୁଁ ଆଉ ତାହାକେ ଭଲ୍ସେ ଗୁଦା ପୁଦା କରି ଯତ୍ନ କରି କରି ଇଞ୍ଜେକ୍ସନ୍ ଦେଇକରି ଝାଡ଼ା ହେଲେ ସେଲାଇନ୍ ଦେଇକରି ତାହାକେ ଭଲ୍ସେ ଟ୍ରିଟ୍ମେଣ୍ଟ୍ କରାସୁଁ ଆଉ ଖାଏବାର୍ ଲାଗି ଦାନା ବି ଦେସୁଁ ଘାସ୍ ଦେସୁଁ କୁଣା ଦେସୁଁ ପାଣି ଦେସୁଁ ସବୁ ଯାହା କିଛି ଦେସୁଁ ଖାଏବାର୍କେ ଆଉ ତାହାକେ ସଫା ସୁୁତୁରା କରି ଘା' ଦାଆ ହେଲେ ଭଲ୍ କରି ସଫା କରିିକରି ଗରମ୍ ପାଣିରେ ମଲମ୍ ଲଗେଇ କରି ବେଣ୍ଡିସ୍ ଦେଇକରି ତାହାକେ ଭଲ୍ କରି ସେବା କର୍ସୁଁ ଗାଈ ଛେଲିରଟା ଆଉ ତାହାକେରେ ଜର୍ ହେଲେ କି ଥଣ୍ଡା ହେଲେ ଝାଡ଼ା ହେଲେ ବି ତାହାକୁ ସେଲାଇନ୍ ଦେଇକରି ଇଞ୍ଜେକ୍ସନ୍ ଦେଇକରି ତାଙ୍କେ ଭଲ୍ କରି ଭଲ୍ କରି ରଖ୍ସୁଁ ଡକ୍ଟର୍ ଡାକିିକରି ପଶୁ ଚିକିତ୍ସାଲୟଠୁ ଡାକିିକରି ତାହାକୁ ଭଲ୍ କର୍ସୁଁ ଆମେ ଆଉ ଫେର୍ ଘାଏ ସେଟା ଶୁଖିତି ବଲେ ଡେଲି ଦିନ୍ ପ୍ରତି ଧୁଇ ଧୁଇ କରି ତାକୁ ମଲମ୍ ଲଗେଇକରି ତାକୁ ବେଣ୍ଡିଜ୍ ଲଗାସୁଁ ଆଉ ଗାଏ ଦାମୁର୍କେ ଭଲ୍ ଯତନ୍ରେ ଗୁଦା ପୁଦା କରି ଭଲ୍ ସଫା ସୁୁତ୍ରା ଜାଗାରେ ତାକୁ ବାନ୍ଧି କରି ଆମେ ଖାଏବାର୍ ପିଇବା ତାର୍ ସେବା କର୍ସୁ ଆମେ ତା'ପରେ ଗୁରସ୍ ଟିକେ ପାଇପାର୍ସୁ ସୋସାଇଟିକେ ନେଇଦେଇପାର୍ସୁ ଘିଅ ଟିକେ କରିପାରି କରି ଖାଇପାର୍ସୁ ଭଲ୍ କରି ଆଉ ତାହାକେ ଭଲ ଯତନ୍ କର୍ସୁଁ ଘା' ଦାଦ୍ ହେଲେ ଖୁରା ବାଜ୍ଲେ ତାକେ ସଫା ସୁୁତ୍ରା କରି କରି ଭଲ୍ କରି ଯତ୍ନାସୁଁ ବଏଲେ ଭଲ୍ ହେସି ନହେଲେ କେନ୍ତା କରି ଭଲ୍ ହେବା ଆଜ୍ଞା